ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହି ପାରିବି ସେଗୁଡ଼ିକ ହେଲା ସାତଲକ୍ଷ ନଅ ହଜାର ତିନିଶହ ତେତିଶ ପାଞ୍ଚ ଲକ୍ଷ ଅଣଷଠି ହଜାର ନଅ ଶହ ତେପନ ଆଠ ଲକ୍ଷ ପନ୍ଦର ହଜାର ତେତିଶ ଆଠ ଲକ୍ଷ ଦଶ ହଜାର ଶହେ ପଞ୍ଚତିରିଶ ନଅ ଲକ୍ଷ ପଞ୍ଚଚାଳିଶ ହଜାର ଚାରିଶ ବାଉନ